ଇଣ୍ଟର୍ନେଟ୍ ସାହାଯ୍ୟରେ ରାଜ୍ୟରେ ବା ଆମ ଦେଶମାନଙ୍କରେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଶିକ୍ଷା ଗ୍ରହଣ କରିପାରୁଛନ୍ତି ଏବଂ ଅନେକ ଦେଶ ବିଦେଶର ଖବର ପାଇ ସବୁକିଛି ସୁବିଧା ପାଇପାରୁଛନ୍ତି ଯାହା ଫଳରେ ସରକାରଙ୍କ ଦ୍ୱାରା ହେଉଥିବା ଯୋଜନା ଯେଉଁ କିଛି କାର୍ଯ୍ୟ ସ୍କୋଲାର୍ସିପ୍ ଛାତ୍ର ମେଧାବୃତ୍ତି ଅନେକ ସାହାଯ୍ୟ ମଧ୍ୟ ଇଣ୍ଟର୍ନେଟ୍ ଦ୍ୱାରା ସମସ୍ତ ଖବର ପାଇପାରିଛନ୍ତି ଏବଂ ସମସ୍ତ ଦେଶ ବିଦେଶରେ ଖବର ଜାଣି ନିଜ ଦେଶର ସବୁ କିଛି ଖବର ପାଇ ଛାତ୍ରଛାତ୍ରୀମାନେ ସବୁ କିଛି ଯୋଜନାରେ ଉପଭୋଗ କରି ଅଂଶଗ୍ରହଣ କରୁଛନ୍ତି